ହ୍ୟାଲୋ ହଁ ସାଙ୍ଗ କି ପୁଷ୍ପା ଟୁ ପୁଷ୍ପା ଟୁ ଫିଲ୍ମ ପଡ଼ିଛି ଯିବା ହଁ ଗଲେ ତ ଭଲ ହୁଅନ୍ତି ସନ୍ଧ୍ୟାବେଳକୁ ଯିବା ହଁ ସନ୍ଧ୍ୟାବେଳକୁ ଯିବା ଯଦି ଯିବା ସନ୍ଧ୍ୟାବେଳିଆ ଯିବା ବାଇକ୍ରେ ଯିବା ନା କେଉଁଥିରେ ଯିବା ନାଇଁ ବାଇକ୍ରେ ଯିବା ନା କେଉଁଥିରେ ଯିବା ବାଇକ୍ରେ ଗଲେ ତ ଦୁଇଟା ଦୁଇ ବାଇକ୍ରେ ତ ଗଲେ ଦୁଇଟା ବାଇକ୍ରେ ଯିବାକୁ ପଡ଼ିବ ଦୁଇଟା ବାଇକ୍ରେ ସେ ଲୋକ ଦରକାର ଏମିତି ମୁଁ କ'ଣ କହୁଥିଲି କହିଲ ଏଇ ଯେଉଁ ପଇସା ହଜାର କି ଦୁଇ ହଜାର ଟଙ୍କା ଲେଖାଏଁ ଆଦାୟ କରିକି ଯାଆନ୍ତେ ହେରି କାର୍ କାର୍ଟେ ଭଡ଼ା କରିକି ଆଉ ସ୍କୁଟିଟେ ରଖିଥିଲେ ଆମର ବାଇକ୍ରେ ଯିବା ଭାରି ଆଉ ନହେଲେ ଯିବା ଭାରି ସାଙ୍ଗ ହେଇକିନି ଆଉ

ହଁ ଏଇ ଖୁସି ଦିନେ ଆମକୁ ଆଉ କେବେ ସୁଯୋଗ ମିଳିବ କି ଏଇ ଶୀତଦିନେ ତ ଖୁସିବାସି କରନ୍ତି ଏଞ୍ଜୟ କରନ୍ତି ଆଉ ହଉ ଯିବା ଯଦି ମନ କରିଛ ଯେ କ'ଣ ଆଜିକାଲି ଦୁନିଆରେ ନେବାକି ମଜାମସ୍ତି କରିକି ଖାଇ ପିଇକି ଏଞ୍ଜୟ କରିକି ବୁଲିବାବୁଲାକି ଆସିଆ ଆଉ କ'ଣ ଦୁନିଆରେ ନେବାକି ଆମେ ହଉ ରଖୁଛି ତାହେଲେ